ଡିଜିଟାଲ୍ରେ ଆପ୍ଲିକେସନ୍ ମୁଁ ବ୍ୟବହାର କରିଛି ମୁଁ ଫୋନ ପେ ଏବଂ ଗୁଗୁଲ୍ ପେ ବ୍ୟବହାର କରିଛି ଏହା କରିବା ଦ୍ଵାରା ମୋତେ ଖୁବ କମ୍ ସମୟରେ ଜଣଙ୍କ ପାଖକୁ ଜଣେ ଟଙ୍କା ପଠାଇବାର ସୁବିଧା ହେଉଛି ଏବଂ ଯେକୌଣସି ଜିନିଷ କିଛି ଫୋନ ରିଚାର୍ଜ କିମ୍ବା ମୋବାଇଲ ରିଚାର୍ଜ ହଉ କିମ୍ବା ଟି ଭି ରିଚାର୍ଜ ହଉ ଖୁବ କମ୍ ସମୟ ମଧ୍ୟରେ ହେଇପାରୁଛି ଏହା ମୋତେ ବହୁତ ସହଜ ଓ ବିଶ୍ୱସନୀୟ ଲାଗୁଛି ଏବଂ ସୁରକ୍ଷିତ ମଧ୍ୟ ଭାବୁଛି କାରଣ ମୁଁ ନିଜେ ଯଦି ମୋର ଓ ଟି ପି କାହାକୁ ନ ଦେବି ମୋର ସିକ୍ରେଟ୍ ନମ୍ବର କାହାକୁ ନ ଦେବି ତା'ହେଲେ ମୋର ମୋ ଫୋନ ପେ ଗୁଗୁଲ୍ ପେ କେହି କାରବାର କରିପାରିବେ ନାହିଁ ଏବଂ ମୋର ପରିଚିତ ଲୋକ ଏମିତି ଜଣେ ଥିଲେ ତାଙ୍କର କିଛିଦିନ ତଳେ ତାଙ୍କର ଆକାଉଣ୍ଟରୁ ପଇସା ଗାଏବ ହେଇଗଲା ସେ କହିଲେ ଫୋନ ପେ ନମ୍ବରରେ କାହାର ଗୋଟେ କଲ୍ ଆସିଲା କଲ୍ ଆସିବା ଦ୍ଵାରା ସେ ମାଗିଲେ ଓ ଟି ପି ନମ୍ବରଟା ଓ ଟି ପି ନମ୍ବର ଦେବା ଦ୍ଵାରା ତାଙ୍କ ଫୋନ ପେ ନମ୍ବରରୁ ଅକସ୍ମାତ ଫୋନ ପଇସା ଗାଏବ ହେଇଗଲା ଏବଂ ସିଏ ପାସୱାର୍ଡ଼ ନିଜର ପାସୱାର୍ଡ଼ ମଧ୍ୟ ଜଣାଇ ଦେଇଥିଲେ ଏବଂ ତାଙ୍କର ସାତ ହଜାର ଟଙ୍କା ମୋବାଇଲରୁ ଗାଏବ ହୋଇ ଯାଇଥିଲା